ବିକଶିତ ଦୁନିଆ ଉପରେ ମୋର ବହୁତ ଭଲ ଧାରଣା ଅଛି କାରଣ ବିକଶିତ ଦୁନିଆ ହେତୁ ଆମେ ସବୁ କିଛି କାମ ଅଳ୍ପ ସମୟରେ କରିପାରି ଥାଉ ଯେତେ ବଡ଼ କାମ ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ହୋଇଯାଏ ଓ ଅଳ୍ପ ଖର୍ଚ୍ଚ ମାଧ୍ୟମରେ ହୋଇଯାଏ କାରଣ ଯେତେବେଳେ ଦୁନିଆ ବିକଶିତ ହୋଇ ନଥିଲା ସେତେବେଳେ ସମସ୍ତେ ଚିଠି ମାଧ୍ୟମରେ କଥାବାର୍ତ୍ତା କରୁଥିଲେ ଓ ବହୁତ ସମୟ ନେଉଥିଲା ଚିଠି ମାଧ୍ୟମରେ କଥାବାର୍ତ୍ତା କରିବା ଓ ଏବେ କିନ୍ତୁ ମୋବାଇଲ୍ ମୋବାଇଲ୍ ଆସିଲା ବିକଶିତ ଦୁନିଆରେ ଏଇ ବିକଶିତ ଦୁନିଆରେ ମୋବାଇଲ୍ ଆସିବାରୁ ଯୋଗାଯୋଗ କରିବା ବହୁତ ସହଜ ହୋଇଯାଏ ହେଉଛି କାରଣ ମୋବାଇଲ୍ ଦ୍ଵାରା ଯୋଗାଯୋଗ କରିହେଉଛି ଓ ମୋବାଇଲ୍ ଦ୍ଵାରା ଆମକୁ ବହୁତ କିଛି ସାହାଯ୍ୟ ମିଳିଥାଏ ଯେପରିକି ଫୋନ୍ପେ ଦ୍ଵାରା ପଇସା ପଠାଇବା ଭିଡ଼ିଓ ଦେଖିବା ସମସ୍ତ କିଛି କାର୍ଯ୍ୟ ଶିଖିବା ଓ କଲ୍ଟିଭେଟର୍ ଏହା ମଧ୍ୟ ବିକଶିତ ଦୁନିଆର ଆଉ ଗୋଟିଏ ଉଦାହରଣ କଲ୍ଟିଭେଟର୍ ଦ୍ଵାର ଚାଷ କାମ ଅତି ଶୀଘ୍ର ହେଉଛି ଯେତେବେଳେ ଦୁନିଆ ବିକଶିତ ନଥିଲା ସେତେବେଳେ ଗାଈ ଦ୍ଵାରା ବା ବଳଦ ଦ୍ଵାରା ସବୁ କିଛି ଚାଷ କାମ କରୁଥିଲେ ଏଇ ବିକଶିତ ଦୁନିଆ ମୁଁ ମଧ୍ୟ ଦେଖିଛି